ଆପଣଙ୍କ ଗ୍ରାମୀଣ ସମୁଦାୟରେ ଆରମ୍ଭ ହୋଇଥିବା କୌଣସି ସଫଳ ବ୍ୟବସାୟ ବିଷୟରେ ଆପଣ ଆଲୋଚନା କରିପାରିବେ କି ଏବଂ କ'ଣ ସେମାନଙ୍କୁ ସଫଳ କରଛି ମୁଁ କୋରାପୁଟ ଜିଲ୍ଲାରେ ସିଲେଇ କରାଯାଏ ଖଲିପତ୍ର ଆଉ ବିଜ୍ନେସ୍ କରାଯାଏ ଫଳ ଚାଷ ଏବଂ ପ୍ରାକୃତିକ ସମ୍ପଦ ଝୁଣା ଆଣି ମାର୍କେଟ୍ରେ ବିକାଯାଏ ବିଭିନ୍ନ ପ୍ରକାର ବିଜ୍ନେସ୍ କରାଯାଏ